ପ୍ରତ୍ୟେକ ଡ୍ୟାନ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ବା ଟିଭି ସୋ ଚ୍ୟାନେଲ୍ରେ ଆମେ ଭଲ ଭାବରେ ଦେଖିପାରୁ ଏବେ ଗ୍ରାମାଞ୍ଚଳରେ ବା ସହରାଞ୍ଚଳରେ ଡ୍ୟାନ୍ସକୁ ୟୁଟ୍ୟୁବ୍ ଚ୍ୟାନେଲ୍ କିମ୍ବା ଟିଭି ଚ୍ୟାନେଲ୍ରେ ଆମେ ଦେଖୁଛେ ହଲିଉଡ଼ ହଉ ବଲିଉଡ଼ ହଉ କି ସବୁ ସବୁଗୁଡ଼ିକ ଆମେ ଟିଭିରେ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲ୍ କି କୌଣସି ମାଧ୍ୟମରେ ଆମେ ନୃତ୍ୟ ଗୁଡ଼ିକୁ ଆମେ ଦେଖିପାରୁଛୁ